ପ୍ରାଚୀନ ରାଜା ଥିଲେ ଅଶୋକ ସେ କହିଛି କି ଆଉ ସେ ଚଣ୍ଡାଶୋକରୁ ଧର୍ମଶୋକ ହୋଇଥିଲେ ସେ ଜଣେ ବହୁତ ଭଲ ରାଜା ଥିଲେ ସେ ମୁସଲମାନଙ୍କୁ ମଧ୍ୟ ତାଙ୍କର ପାଇଁ ତାଙ୍କୁ କାମ ପାଇଁ ତାଙ୍କୁ ଶାସ୍ତି ଦଉଥିଲେ ସେ ବହୁତ ଧର୍ମ ପରାୟଣ ବ୍ୟକ୍ତି ଥିଲେ ସେ ପାଣିର ବ୍ୟବସ୍ଥା ମଧ୍ୟ ବିଦ୍ୟାଳୟ ପ୍ରତିଷ୍ଠା କରିଥିଲେ ମଧ୍ୟ ପ୍ରାଚୀନର ରାଣୀ ଲକ୍ଷ୍ମୀବାଇ ଝାନ୍ସୀ ରାଣୀ ରାଣୀ ଲକ୍ଷ୍ମୀ ବାଇ ହେଲେ ଝାନ୍ସୀର ରାଣୀ ଲକ୍ଷ୍ମୀବାଇ ସେ ସବୁ ଲୋକ ବହୁତ ଲୋକମାନଙ୍କୁ ସୁବିଧା ସହଯୋଗ ଯୋଗଉ ଥିଲେ ସେ ସମସ୍ତେ ଲୋକଙ୍କୁ ଲକ୍ଷ୍ମୀ ବାଇ ଥିଲେ ତେଣୁ ଲୋକମାନେ ତାଙ୍କୁ ଲକ୍ଷ୍ମୀବାଇ ରାଣୀ ଲକ୍ଷ୍ମୀ ବାଇ କରିଥିଲେ ସେ ଲୋକମାନଙ୍କୁ ଅସୁବିଧା ସୁବିଧାରେ ବହୁତ ପ୍ରକାର ସାହାଯ୍ୟ କରୁଥିଲେ ଲୋକମାନଙ୍କ ଦୁଃଖ ଦେଖିଲେ ସେ ନିଜେ ବି ଦୁଃଖୀ ହଉଥିଲେ ସେ ଚଣ୍ଡାଶୋକ ରାଜା ଅଶୋକ ଶିବାଜୀ ରାଓ ଚଣ୍ଡାଶୋକର ମଧ୍ୟ ଲୋକ ହୋଇପାରିଥିଲେ ସେ ଲୋକମାନଙ୍କୁ ଭଲ ମନ୍ଦ ସୁବିଧା ଅସୁବିଧା ସବୁ କ୍ଷେତ୍ରରେ ସାହାଯ୍ୟ କରି ଥିଲେ ଲୋକମାନେ ମଧ୍ୟ ତାଙ୍କୁ ବହୁତ ମାନୁ ଥିଲେ ସେ କଳାରେ ରାଜାମାନେ ଯାହା ମନ୍ତ୍ରୀ ପାଠଗଣ ସମସ୍ତଙ୍କ କଥା ବୁଝୁଥିଲେ ଶୁଣୁଥିଲେ ସମସ୍ତଙ୍କ ଦୁଃଖ ବୁଝୁଥିଲେ ସମସ୍ତଙ୍କୁ ପ୍ରଜା ପାଳନ ମାନେ ବହୁତ ଭଲ ଭାବରେ କରୁଥିଲେ ପ୍ରଜାମାନେ ବି ତାଙ୍କର ରାଜାଙ୍କର ଶାସନ ଦେଖି ବହୁତ ଖୁସି ଥିଲେ ସେ ପ୍ରଜାମାନଙ୍କୁ ଦୁଃଖରେ ଦୁଃଖୀ ହଉଥିଲେ ପ୍ରଜାମାନଙ୍କ ସୁଖୀରେ ସୁୁଖୀ ମଧ୍ୟ ହେଉଥିଲେ ପ୍ରଜାମାନଙ୍କୁ ବହୁତ ଭଲ ପାଉଥିଲେ ଓ ପ୍ରଜାମାନଙ୍କ ପାଇଁ ସବୁକିଛି ନିଜ ଜୀବନ ବି ବାଜି ଲଗାଇ ଦେଇ ପାରୁଥିଲେ ଲୋକମାନଙ୍କୁ ବହୁତ ପ୍ରକାର ସୁବିଧା ଓ ସହଯୋଗ କରୁଥିଲେ